ଆମେ ଘରେ ଅନେକ ପଶୁପାଳନ କରିଥାଉ ଏବଂ ପଶୁମାନଙ୍କ ଦ୍ୱାରା ହିଁ ଗୋରୁ ଗାଈମାନଙ୍କ ଦ୍ୱାରା ହିଁ ଆମେ ଚାଷ କାମ କରିଥାଉ ଏବଂ ସବୁ ଚାଷ କାମରେ ଆମକୁ ଗୋରୁ ଗାଈ ଦରକାର ଗୋରୁ ଗାଈ ନହେଲେ ଆମେ ଚାଷ କେମିତି କରିବା ଏବଂ ଆମେ ଧାନ ହେଉ କିମ୍ବା ବାଦାମ ହେଉ କିମ୍ବା ଗହମ ହେଉ ଏମିତି ଅନେକ କିଛି ବି କାମ ହେଉ ଆମେ ଯୋଉ କାମ ବି କରିବା ଆମକୁ ସବୁଥିରେ ଗୋରୁ ଗାଈ ଦରକାର ଏବଂ ଆମେ ଗୋରୁ ଗାଈକୁ ସବୁଥିରେ ବ୍ୟବହାର କରିଥାଉ ଏବଂ ଆମକୁ ବହୁତ ଭାବରେ ଭଲ ଭାବରେ ଗୋରୁ ଆମକୁ ସାହାଯ୍ୟ କରିଥାନ୍ତି ଗୋରୁ ବିନା ଆମେ କୌଣସି କାମ କରିପାରିବା ନାହିଁ ଯେମିତିକି ଗୋରୁ ନଥିଲେ ଆମେ କିଛି କାମ କରିପାରିବା ନାହିଁ ଏବଂ ଆମକୁ ଓଡ଼ିଶାର ସବୁ ଜାଗାରୁ ସୁବିଧା ମିଳୁଛି ଏବଂ ଆମକୁ ଓଡ଼ିଶାର ନରେନ୍ଦ୍ର ମୋଦି ଆମକୁ ପ୍ରତ୍ୟେକ ମାସରେ ପ୍ରତ୍ୟେକ ମାସରେ ଟଙ୍କା ଦେଉଛନ୍ତି ଏବଂ କାଳିଆ ଯୋଜନାରୁ ଦୁଇହଜାର ଟଙ୍କା ମିଳୁଛି ସେଇ ଟଙ୍କାରୁ ଆମେ କିଛି ପଇସା କିଛି କାମରେ ଚାଷ କାମରେ ଲଗାଉଛନ୍ତି ଏବଂ କିଛି ପଇସା ଅନ୍ୟ କାମରେ ଲଗାଉଛନ୍ତି ଏବଂ ସବୁଥିରୁ ଆମକୁ ସହାୟତା ମିଳୁଛି ଚାଷ କାମ କରିବା ପାଇଁ ଆମକୁ ଚାଷୀ ଭାଇମାନେ ବହୁତ ପ୍ରକାର ସାହାଯ୍ୟ କରିଥାନ୍ତି ଏବଂ ଆମକୁ ଷ୍ଟେଟ୍ ବ୍ୟାଙ୍କରୁ ବି ଚାଷୀ ଲୋନ୍ ଭାବରେ ଆମକୁ କିଛି ଟଙ୍କା ପ୍ରଦାନ କରୁଛନ୍ତି ଏବଂ ସେ ଟଙ୍କା ଆଣିକି ଆମେ ଚାଷ କାମରେ ଲଗଉଛୁ ସବୁପ୍ରକାରରୁ ଆମକୁ ଯଦି ଏମିତି ସହାୟତା ମଳିବ ତାହେଲେ ଆମେ ଚାଷ କାମ କାହିଁକି କରିବାନି ଏବଂ ପଶୁମାନଙ୍କୁ କାହିଁକି ଭଲ ଭାବରେ ରଖି ପଶୁମାନଙ୍କୁ ଆମେ ଭଲଭାବରେ ରଖିକି ଆମେ ଚାଷ କାମ କରିପାରିବା ଏବଂ ଯେମିତି ଗୋରୁ ଗାଈ ଯଦି ନଥିବେ ତାହେଲେ ଆମେ ଚାଷ କେମିତି କରିବା କୋଉଥିରେ ଆମେ ସେ ତାକୁ ଲଙ୍ଗଳ ଲଙ୍ଗଳ କରିବା କିମ୍ବା ଅନ୍ୟ କୌଣସି ବି କାମ କରିବା ତ ସେଥିପାଇଁ ଆମକୁ ଗୋରୁ ଗାଈ ଦରକାର ଏବଂ ଆମେ ଯଦି ଗୋରୁଟିଏ ଯଦି ଆମ ଘରରେ ନଥିବ ତାହେଲେ ଆମେ ଚାଷ କାମ କେମିତି କରିବା ସେଥିପାଇଁ ସମସ୍ତଙ୍କ ଘରେ ଗୋରୁଟିଏ ରହିବା ନିହାତି ଦରକାର ଏବଂ ସବୁ ଜାଗାରୁ ଆମକୁ ଯଦି ସହାୟତା ମିଳୁଛି ତାହେଲେ ଆମେ ସବୁଠାରୁ ସବୁ ଜାଗାରୁ ଆମେ ସହାୟତା ଆଣିବା ପାଇଁ ଆବଶ୍ୟକ ଅଟୁ କିନ୍ତୁ ଷ୍ଟେଟ୍ ବ୍ୟାଙ୍କରୁ ଯଦି ଆମକୁ ଯଦି କିଛି ପଇସା କିମ୍ବା ଯେକୌଣସି ପରିସ୍ଥିତିରେ ଆମକୁ ଯଦି ଚାଷୀ ଲୋନ୍ ଯଦି ଦିଆଯାଉଛି ତାହେଲେ ସେଇଥିରୁ ଆମେ ଲୋନ୍ ଆଣିକି ଆମେ ଚାଷ କାମରେ ଲଗାଇବା ଏବଂ ସେ ଯେଉଁ ପଇସାଟା ଆମକୁ ଦେଉଛନ୍ତି ତାହେଲେ ଆମେ ସେଟାକୁ ଆଣିକି ଏମିତି ଅନେକ ଜିନିଷ କିଣିକି ଆମେ ଧାନ କିମ୍ବା ଗହମ କିମ୍ବା ବୁଟ କିମ୍ବା ଅନେକ ଅନେକ ଜିନିଷ ଆଣିକି ଆମେ ଚାଷ କାମରେ ଲଗାଇଥାଉ ଏବଂ ପଶୁମାନଙ୍କୁ ଆମେ ଭଲ ଭାବରେ ରଖିଥାଉ